ଯେତେବେଳେ ଜଣେ ଗାଁରେ ଘର ତିଆରି କରିବାର ପ୍ଲାନ କରେ ସେତେବେଳେ ସେ ଗାଁର ଅନେକ ଜିନିଷ ଦେଖିଥାଏ ଯେମିତି ଗାଁର ଲୋକମାନଙ୍କ ବ୍ୟବହାର ଗାଁରେ କ'ଣ କ'ଣ ନ୍ୟାଚୁରାଲ ରୀସୋର୍ସସେସ ଥାଏ ଅବା ଗାଁରେ ପକ୍କା ରାସ୍ତା ଅଛି ବା ନାହିଁ ସେମିତି କିଛି ଦେଖିଥାଏ ଯେତେବେଳେ ଆମ୍ଭେ ଗାଁରେ ଘର ବନାଉ ସେତେବେଳା ଆମ୍ଭେ ଘର ପକ୍କା ବନାଇବାକୁ ଚେଷ୍ଟା କରୁ ମାତ୍ର ଆଗ ସମୟରେ ଗାଁମାନଙ୍କ ଘର ସେମିତି ପକ୍କା ନଥିବା କାରଣ ଗାଁରେ ଅନେକ ଘର ମାତ୍ର ଛାଳଘର ଥାଏ କାରଣ ସେମାନଙ୍କ ପାଖରେ ଅନେକ ଅର୍ଥର ଆବଶ୍ୟକ ଥାଏ ଓ ଅନେକ ରୀସୋର୍ସସେସ ମଧ୍ୟର ଆବଶ୍ୟକ ଥାଏ ସେଥିପାଇଁ ସେମାନେ ଚାଳଘର ବ୍ୟବହାର କରନ୍ତି ମାତ୍ର ସେହି ଦୁଃଖରେ ସେମାନଙ୍କୁ କାଢ଼ିବା ନିମନ୍ତେ ବିଜୁ ଗୃହ ଯୋଜନା ଦିଆଗଲା ଯେଦ୍ୱାରା ସେମାନେ ପକ୍କାଘର ପାଇଁ ପାରନ୍ତି ସେମାନେ ବର୍ଷାଦିନରେ ଅନେକ ରୋଗ ଦୁଃଖ କଷ୍ଟରୁ ସେମାନେ ବଞ୍ଚିଥାନ୍ତି ସେଥିପାଇଁ ଆମ୍ଭେ ତାହାକୁ ବହୁତ ସହଯୋଗ ଓ ତାହାଠୁ ବହୁତ ଖୁସି ଅ